ଉଦ୍ୟୋଗୀମାନ୍କର୍ଲାଗି ଭାରତ୍ ଗୁଟେ ଉଜ୍ଜ୍ୱଳ ଯୁଗ ସୃଷ୍ଟି କରୁଛେ ବୋଲିକିରି ଆମ୍କୁ ଲାଗୁଛେ କିନ୍ତୁ ଯଦି ହେନ୍ତା ହେଇଥିତା ବେଲେ ବର୍ତ୍ତମାନ୍ ଭାରତ୍ରେ ଚାର୍ଶରୁ ଅଧିକା କମ୍ପାନୀ ଯେନ୍ ବନ୍ଦ୍ କରିଦିଆହେଲା ସେଟା କାଣା ଥିଲା ସେନେ ଯେନ୍ମାନେ ଏମ୍ପ୍ଲଏମେଣ୍ଟ୍ ପାଇଥିତେ ପାଇଥିଲେ ସେମାନେ ଆଜି ବେକାର୍ ହେଇ ଗଲେ ସେମାନେ କାଲ୍କେ ଯାଇକରି କାଣା କର୍ବେ ପକ୍ଡ଼ି ଛାନ୍ବେ କେଁ ଯଦି ଉଦ୍ୟୋଗୀମାନ୍କର୍ଲାଗି ଗୁଟେ ସୁବର୍ଣ୍ଣ ସୁଯୋଗ୍ ଆମେ ଆରମ୍ଭ କରିପାରିଛୁଁ ତା'ହେଲେ ଯେନ୍ ପୁରୁଣା କମ୍ପାନୀମାନେ ଥିଲେ ସେମାନେ ବି ତ ଆଜି ଡେଟ୍ରେ ଆହୁରି ଆଗ୍କେ ବଢ଼୍ବାର୍ କଥା ସେମାନେ ବୁଡ଼ି କେଁ ହେଲେ ବୁଡ଼ି ଯିବାର୍ କଥା ଯଦି ବିଜ୍ନେସ୍ ନି କରିପାର୍ଲେ ତା'ହେଲେ ତାଙ୍କର୍ କମ୍ପାନୀ ବନ୍ଦ୍ ହେଇଥିତା କିନ୍ତୁ ସର୍କାର୍ କେନ୍ତା ହିସାବେ ବନ୍ଦ୍ କଲା ଆଜି ଜିଏସ୍ଟିର ଲାଗି ପ୍ରତ୍ୟେକ୍ ବେପାରୀ କାନ୍ଦୁଛନ୍ ସାମାନ୍ ବନେଇ ସିନା ଦେମା କିନ୍ତୁ ବିକ୍ଲା ବେଲେ ଯଦି ଆମର୍ ଉପ୍ରେ ଜି ଏସ୍ ଟି ଲାଗୁଚେ ହେ ଆମ ଜିଏସ୍ଟିର ଲାଗି ଆମର୍ ଦାମ୍ ଯଦି ବଢ଼ିଯାଉଚେ ହେଲେ ଆମର୍ ସମାନ ଯେ ଘିନ୍ବାର୍ କଥା ସେ ଘିନ୍ବା କେଁ ଯେନେ ମୁଇଁ କମ୍ ଟ୍ୟାକ୍ସ୍ ଦେଇକରି ଯଦି ପଚାଶ୍ଟା ସାମାନ୍ ବିକୁଥିଲି ଆଜି ଭାରି ଭର୍କମ୍ ଟ୍ୟାକ୍ସ ଦେଇକରି ଦଶ୍ଟା ସାମାନ୍ ଯଦି ମୁଇଁ ବିକ୍ମି ତା'ହେଲେ ମୁଇଁ ସୁବର୍ଣ୍ଣ ସୁଯୋଗ କେନ୍ ଆଡ଼ୁ ପାଇଲି ମୋର୍ ବେପାର୍ ତ ଚାଲେନିନ ପହେଲା ଭାରତ୍ କୌଣସି ଆଡ଼ୁ ବି ଗୁଟେ ସୁବର୍ଣ୍ଣ ସୁଯୋଗ୍ ନି ବନେଇ ପାରି ଗୁଟେ ଅନ୍ଧକାର୍ର ସମୟ ବାହାର୍ କରିଚେ ଯେନ୍ଟା ଆଜି ବୋଧେ ଆମେ ବୁଝିିନିପାର୍ବା କିନ୍ତୁ କାଲି ଆମେ ବହୁତ୍ ବଢ଼ିଆଁସେ ଦେଖ୍ମା ତ ପରେ ଯାକେ ବୁଝ୍ମା